ଅଧିକାଂଶ ସମୟ ଆମେ ଓଡ଼ିଆ ଭାଷାରେ ଖବର ନ୍ୟୁଜ୍ ଦେଖୁ ପଢ଼ୁ ଯାହାକି ଆମର ସବୁବେଳେ ଓଡ଼ିଆ ଦରକାର ଓଡ଼ିଆରେ ନ୍ୟୁଜ୍ ଶୁଣିଲେ ଆମକୁ ବି ଭଲ ଲାଗୁଛି ଆଉ ଓଡ଼ିଆ ଯେଉଁ ଚ୍ୟାନେଲ୍ ଗୁଡ଼ାକ ଅଛି ଓ ଟି ଭି କଳିଙ୍ଗ ଅଳଙ୍କାର ଏହିସବୁରେ ଆମେ ସବୁବେଳେ ନ୍ୟୁଜ୍ ଗୁଡ଼ାକ ଦେଖୁଛୁ ଖବର ଦେଖିବାକୁ ହେଲେ ଆମେ ଏହିସବୁ ଚ୍ୟାନେଲରେ ଦେଖୁଛୁ ଯାହାକି ଆମର ଭଲ ଲାଗୁଛି ଓଡ଼ିଆ ଭାଷା ଆମକୁ ବହୁତ ଭଲ ଲାଗେ ଓଡ଼ିଆ ଭାଷାଠାରେ ଆମେ କଥା ବି ହଉ ନ୍ୟୁଜ୍ ଦେଖୁ ତାକୁ ପଢ଼ୁ ସବୁବେଳେ ଓଡ଼ିଆ ଆମେ ୟୁଜ୍ କରୁଛୁ ଓଡ଼ିଆ ଭାଷାକୁ ଆମେ ଭଲପାଉଛୁ ଓଡ଼ିଆ ଭାଷାରେ ଯେଉଁ ନ୍ୟୁଜ୍ ଗୁଡ଼ାକ ପ୍ରାୟତଃ ବହୁତ ଲୋକମାନେ ଓଡ଼ିଆରେ ନ୍ୟୁଜ୍ ପଢ଼ନ୍ତି ଓଡ଼ିଆରେ ନ୍ୟୁଜ୍ ଦେଖନ୍ତି ଶୁଣନ୍ତି ସବୁବେଳେ ଓଡ଼ିଆରେ ସମସ୍ତେ ଚଲନ୍ତି ଓଡ଼ିଆ କହନ୍ତି ସମସ୍ତେ ଓଡ଼ିଆ ଏକା ଭଲ ପାଉଛନ୍ତି ଯାହାକି ଆମର ଓଡ଼ିଆ ହେଉଛି ଆଞ୍ଚଳିକ ଭାଷାଠାରେ ସବୁବେଳେ ଚଳୁଛି ଓଡ଼ିଆ ଭାଷା ହେଉଛି ଆମର ଭଲ ଭାଷା ଯାହାକି ସମସ୍ତେ ବୁଝିପାରନ୍ତି ବୁଝି କହିପାରନ୍ତି ଦେଖିପାରନ୍ତି